ନିତ୍ୟ ଦୈନନ୍ଦିନ କାର୍ଯ୍ୟ ବାହାରେ ମୋ'ର ପ୍ରଥମ ସଉକ ହେଲା ରୋଷେଇ କରିବା ଓ ବିଭିନ୍ନ ପ୍ରକାରର ଗଛ ଲଗାଇବା ମୋତେ ବିଭିନ୍ନ ପ୍ରକାରର ଗଛ ଲଗାଇବାକୁ ପସନ୍ଦ ଲାଗେ ତେଣୁ ନିଜ ବାରି ପଟେ ମୁଁ ଏକ ଛୋଟ ବଗିଚା କରିଛି ସେହିଠାରେ ଅନେକ ବିଭିନ୍ନ ଜାତିର ଫୁଲ ତଥା ଫଳ ଗଛ ରହିଛି ତା'ପରେ ମଧ୍ୟ ମୁଁ ବିଭିନ୍ନ ପ୍ରକାରର ଖାଦ୍ୟ ରୋଷେଇ କରିବାକୁ ପସନ୍ଦ କରେ ସେଥିପାଇଁ ମୁଁ ୟୁଟ୍ୟୁବରୁ ନୂଆ ନୂଆ ଆଇଟମ ଶିଖେ ଓ ନିଜେ ତିଆରି କରେ